ଓଡ଼ିଶାର ବଡ଼ ପର୍ବ ରଥଯାତ୍ରା ରଥଯାତ୍ରା ଆଷାଢ଼ ମାସରେ ଶ୍ରଗୁଣ୍ଡିଚା ଦିନ ପଡ଼େ ସେହିଦିନ ଜଗନ୍ନାଥ ରଥରେ ବସନ୍ତି ବଡ଼ଦେଉଳରୁ ଆସି ରଥରେ ବିଜେ କରନ୍ତି ରଥଯାତ୍ରା ରଥଯାତ୍ରା ଓଡ଼ିଶାର ସବୁ ଲୋକମାନେ ପାଳନ କରନ୍ତି ରଥଯାତ୍ରା ଆରେ ଜଗ ତିନୋଟି ରଥରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ନିଜେ କରନ୍ତି ପୁରୀରେ ରଥଟଣା ଦେଖିବା ପାଇଁ ବହୁତ ଲୋକ ଭିଡ଼ ହୁଅନ୍ତି ରଥଯାତ୍ରା ଦିନ ସବୁ ଓଡ଼ିଆ ଲୋକମାନେ ବା ହିନ୍ଦ୍ ଓଡ଼ିଆ ଲୋକମାନେ ନିଜ ନିଜ ଘରେ ପିଠାପଣା ରଥଟଣା କରନ୍ତି ପିଲାମାନେ ବି ବହୁତ ଖୁସି ହୁଅନ୍ତି ପିଲା ଗାଁ ଗଣ୍ଡାରେ ପିଲାମାନେ ଛୋଟ ଛୋଟ ପିଲାମାନେ ଛୋଟ ଛୋଟ ରଥ କରି ଗାଁ ଦାଣ୍ଡରେ ରଥ ଟାଣନ୍ତି ସେମାନେ ଘର ଘର ବୁଲି ରଥ ଭୋଗ ଖୁଆନ୍ତି ଲୋକ ପିଲାମାନଙ୍କର ବହୁତ ଖୁସି ହୁଅନ୍ତି ତାଙ୍କ ସାଙ୍ଗେ ସାଙ୍ଗେ ସାଙ୍ଗେ ଲୋକ ବଡ଼ ବଡ଼ ଲୋକମାନେ ବହୁତ ଖୁସି ହୁଅନ୍ତି ରଥଟଣା ଯୋଗୁ ଓଡ଼ିଆମାନଙ୍କର ବଡ଼ ପର୍ବ ରଥ ଅଧା ଟଣା ହୋଇ ଅଧ ବାଟରେ ରୁହନ୍ତି ମାଉସୀ ମାଆ ଘରକୁ ଯାଆନ୍ତି ଶ୍ରୀ ଗୁ ବାହୁଡ଼ା ଦିନ ରଥ ମାଉସୀ ମାଆ ଘରେ ପୋଡ଼ ପିଠା ଖାଇ ବାହୁଡ଼ା ଦିନ ସାତ ଦିନ ରହନ୍ତି ବାହୁଡ଼ା ଦିନ ରଥ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ପୁଣି ଶ୍ରୀ ଗୁଣ୍ଡିଚାକୁ ବାହୁଡ଼ା ଦିନ ପୁଣି ବାହୁଡ଼ି ଆସନ୍ତି ଶ୍ରୀମନ୍ଦିରକୁ ରଥ ଟଣା ରଥଟଣା ହେଉଛି ବଡ଼ ପର୍ବ ରଜପର୍ବ ରଜପର୍ବ ଓଡ଼ିଶା ଲୋକ୍ ଓଡ଼ିଆ ଲୋକଙ୍କର ବହୁତ ବଡ଼ ପର୍ବ ଝିଅମାନେ ରଜପର୍ବ ଆଷାଢ଼ ମାସରେ ଜୁନ ମାସରେ ହୁଏ ରଜରେ ରଜ ପର୍ବରେ ଝିଅମାନେ ରଜଦୋଳି ଖେଳନ୍ତି ଘରେ ଘରେ ପିଠାପଣା କରନ୍ତି ଝିଅମାନେ ଖାଲିପାଦରେ ଚାଲନ୍ତି ନାହିଁ ସଜସୁଜା ହୋଇ ଦୋଳି ଖେଳିବା ପାଇଁ ସାଙ୍ଗ ହେଇକି ବୁଲନ୍ତି ଘରେ ଘରେ ପାନ ବୁଲନ୍ତି ଘରେ ଘରେ ପିଠାପଣା ହୁଏ ଝିଅମାନେ ପାନ ଖାଆନ୍ତି ରଜ ଦୋଡ଼ି ଖେଳିବା ପାଇଁ ବୁଲିବାକୁ ଯାଆନ୍ତି ଦୋଳପର୍ବ ଗୋପାଳ ମାନଙ୍କର ହେଉଛି ଏକ ବଡ଼ ପର୍ବ ଦୋଳପର୍ବରେ ରାଧାକୃଷ୍ଣଙ୍କର ମୂର୍ତ୍ତି ପୂଜା ହୁଏ ଗୋପାଳ ମାନଙ୍କର ପିଠାପଣା ଘରେ ଘରେ ହୁଏ ଗୋପାଳ ମାନଙ୍କର ପିଲା ମାନଙ୍କର ବଡ଼ ପରିବାର ଲୋକଙ୍କର ଡ୍ରେସ ପଟା ଲୁଗାପଟା ହୁଏ ତାଙ୍କର ପିଠା ହୁଏ ଦୋଳ ପୂର୍ଣ୍ଣିମାରେ ସଜ କରନ୍ତି ସେମାନେ ତାଙ୍କର ଗୋରୁ ପୂଜା କରନ୍ତି ଦଉଡ଼ରେ ହୋଲି ଦୋଳ ଦୋଳ ବିମାନରେ ମେଲ୍ ରାଧାକୃଷ୍ଣ ବସନ୍ତି ସେମାନେ ବିମାନ ଉପରେ ବସିକି ଗାଁ ଗାଁ ବୁଲନ୍ତି ଦୋଳ ଦୋଳ ପର ପରଦିନ ହୋଲି ଖେଳ ହୁଏ ହୋଲିରେ ସବୁ ଲୋକମାନେ ପିଲା ସ୍ତ୍ରୀ ଲୋକମାନେ ହୋଲି ଖେଳନ୍ତି ପଞ୍ଚୁଦୋଳ ଦିନ ଠାକୁର ଭୋଗ ଖାଇ ପ ଦୋଳି ଖେଳନ୍ତି ସାତ ଦିନ ପରେ ରାଧାକୃଷ୍ଣ ଯମୁନା ଗାଧୁଅ ସରିଲେ ସେମାନେ ନିଜ ନିଜ ମନ୍ଦିରରେ ରାଧାକୃଷ୍ଣ ମନ୍ଦିରରେ ପୁଣି ଆସି ପୂଜା ପାଆନ୍ତି ଇଏ ହେଉଛି ଗୋପାଳ ମାନଙ୍କର ଏକ ବଡ଼ ପର୍ବ